ଆମ ମାନଙ୍କ ଜିଲ୍ଲାରେ ଗୋଷ୍ଠୀରେ ଆମର ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଆମର କୁମାର ପୂର୍ଣ୍ଣିମା ରଜ ରଜ ଆମର ସବୁ ଯେଉଁ ମାନଙ୍କର ସବୁଠୁ ବଡ଼ ପର୍ବ ଯେଉଁଥିରେ କି ଝିଅ ମାନେ ସଜାଇ ସଜ ହୁଅନ୍ତି ପିଠା ପଣା ଖାଆନ୍ତି ପାଦରେ ଅଲତା ଲଗାନ୍ତି ଆଉ ବହୁତ ହି ଖୁସି ମଜା ମସ୍ତି କରନ୍ତି ଦୋଳିରେ ଖେଳନ୍ତି ଏଇ ତିନି ଦିନ ରଜ ଝିଅ ମାନଙ୍କର କୌଣସି ବି କାମ କରନ୍ତିନି ତ ସେମାନେ କେବଳ ରଜର ଗୋଟେ ସୁନ୍ଦର ପରିବେଶରେ ଖେଳ କୁଦ ମଜା ମସ୍ତି କରିଥାନ୍ତି ଆଉ କୁମାର ପୂର୍ଣ୍ଣିମା ବି ଆମ ଝିଅ ମାନଙ୍କ ପାଇଁ ଗୋଟିଏ ବଡ଼ ପର୍ବ କାରଣ କୁମାର ପୂର୍ଣ୍ଣିମାରେ ଆମେ କୁମାରୀ ଝିଅ ମାନେ ଚାନ୍ଦକୁ ପୂଜା କରନ୍ତି ସେ ପୂଜା କରି ଚାନ୍ଦକୁ ମାଗନ୍ତି କି କେବଳ ତାଙ୍କ ମନ ପସନ୍ଦର ବର ଯେଉଁଥିରେ କି ଆମ କୁମାର ପୂର୍ଣ୍ଣିମାରେ ଝିଅମାନେ ନୂଆ ଡ୍ରେସ୍ କରନ୍ତି ଭଲ ଭଲ ଉପାସ ରହିକରି ଭଲ ଡ୍ରେସ୍ ପିନ୍ଧି କୁମାର ପୂର୍ଣ୍ଣିମାକୁ ଗୋଟେ ଉତ୍ସବକୁ ଏକ ସୁନ୍ଦର ଭାବରେ ପାଳନ କରନ୍ତି ଏଥିରେ କେବଳ ଝିଅ ମାନଙ୍କର ଗୋଟିଏ ଆନନ୍ଦ ଥାଏ କି ଗୋଟିଏ କୁମାର ପୁଅ ପାଇଁ ଗୋଟେ କୁଆଁରା ପୁଅ ପାଇଁ ସେମାନେ ଏହି ପର୍ବକୁ ପାଳନ କରନ୍ତି